ହଁ ହେଲୋ ହଁ ହଁ ଅଛି ସିଙ୍ଗଡ଼ା ଅଛି ବରା ଅଛି ଆଉ ପକୁଡ଼ି ଅଛି ହଁ ଗୋଟେଇ ଗୋଟେଇ ପାଞ୍ଚ ଟଙ୍କା ହଁ ହଁ ଆଉ ଆମର ଏଇଠି ସବୁ କିଛି ରେଟ୍ ଅଛି ନାଁ ଏ ମଇଦା ତେଲ ଆଳୁ ଫାଳୁ ପିଆଜ ସବୁ ରେଟ୍ ଅଛି ସେଇ ଅନୁସାରେ ଆମେ ଅଧିକ ରେଟ୍ କରିକି ବିକୁଛୁ ହଁ କେତେ ଅଧିକ ହେଲା କେତେ ଅଧିକ ହେଲା ଦଶ ଟଙ୍କା ଲେଖାଏଁ ଗୋଟେ ଗୋଟେ ସିଙ୍ଗଡ଼ା ହେଲାବେଳକୁ କେତେ ଅଧିକ ହେଲା ଏଇଠି ସବୁ କିଛି ତେଲ ରେଟ୍ ଆଉ ଆଳୁ ରେଟ୍ କେ ବଢ଼ି ଯାଇଛି ସବୁ ସେଥି ଯୋଗୁଁ ଆମେ ବି ଅଧିକ ବଢ଼େଇକି ବିକୁଛୁ ଆଉ

ଏ ଚିନ୍ତା କଲେ ମୁଁ ଜାଗା ଦେଖିନି ହେଲୋ ମୁଁ ମୁଁ ସେଇଠି ଜାଗା ଦେଖିନି ଯେ ମୋର ସେଇଠି ରହିବାର ଘର ନାହିଁ ମୁଁ କେମିତି ଯିବି ହଁ ମୁଁ ତ କରିବି ସେଇ ହଁ ଯଦି ମୋର ସବୁ କିଛି ସୁବିଧା ହେବ ହେଲେ ମୁଁ ଯିବି ସେଇଠି ଆଉ ସେଇଠି ଦୋକାନ୍ ଟେ ବି ଖୋଲିବି ଆଉ ସେଇଠିକି ବିଜିନେସ୍ ବିଜିନେସ୍ କରିବି ହଉ ଠିକ୍ ଅଛି ଆଉ ଘରେ ବୁଝିବି ସମସ୍ତଙ୍କର ଇଏ ହେଲେ ନା ଯିବି ଆଉ ସେଇଠି ଦୋକାନ୍ ଟେ ପକେଇବି

ହଁ ହଁ ହଁ ହଁ ହଁ ଆଜିକାଲି ତ କଥାବାର୍ତ୍ତା ହେବାକୁ ସୁବିଧା ଅଛି ଫୋନ୍ରେ ଫୋନ୍ କରିକି କହିବି ହଁ